ହ୍ୟାଲୋ ଲୋପା ରେଷ୍ଟୁରାଣ୍ଟ ଆଜ୍ଞା ନମସ୍କାର ମୁଁ ନିମା ଦହ୍ୟାରୁ କହୁଥିଲି ଆଜ୍ଞା ଗତକାଲି ମୁଁ ଏକ ମିଲ୍ସର ଅର୍ଡ଼ର ଦେଇଥିଲି ଯାହା ମତେ ଛବିଶ ତାରିଖରେ ମିଳିବାର ଥିଲା ହେଲେ ମୁଁ କାଲି ଦେଇଥିବା ଠିକଣା ଯାହା ଦହ୍ୟା ଜଗନ୍ନାଥ ମନ୍ଦିର ପାଖରେ ବୋଲି କହିଥିଲି ତାହା ଭୁଲ ଅଟେ ତେଣୁ ମୁଁ ଏହାକୁ ପରିବର୍ତ୍ତନ କରିବାକୁ ଚାହେଁ ଆପଣ ମୋ ଅର୍ଡ଼ରକୁ ବାହାଜୁରରେ କଲେଜ ଛକ ନିକଟସ୍ଥ ଘର ସଂଖ୍ୟା ସତରରେ ପହଁଞ୍ଚାଇ ଦିଅନ୍ତୁ ଧନ୍ୟବାଦ